ଆମ ଓଡ଼ିଶାର ଲୋକଙ୍କ ଭିତରେ କଳା ଓ ଶିଳ୍ପ ଭୂମିକାର ବହୁତ ବହୁତ ତାଙ୍କର ଅଛି ଆମର ବହୁତ ସେତେ ଯେମିତି ଆମେ ମାନେ ରଥଯାତ୍ରା ସମୟରେ କାରିଗର ତ ରଥ ତିଆରି କରେ ତାପରେ ଘର ମାନଙ୍କରେ ବି ଆମେ ସମସ୍ତେ ଛୋଟିଆ ଛୋଟିଆ ମାନେ ରଥ ତିଆରି କରିକି ସଜେଇିକି ବିଭିନ୍ନ ମାନ କାରୁକାର୍ଯ୍ୟ କରିକିରି ଆମେ ସେଟା ଖୁସିରେ କରିଥାଉ ତାପରେ ଯୋଉ କାର୍ତ୍ତିକ ପୂର୍ଣ୍ଣିମାରେ ଆମର ସୋଲରେ ଡଙ୍ଗା ତିଆରି କରି ଆମେ ବିଭିନ୍ନ ତାକୁ କାରୁକାର୍ଯ୍ୟ କରିକି ସଜା ସଜେଇକରି ଆମେ ନଈକୁ ଯାଇ ସେଠି ଡଙ୍ଗା ଭସେଇଥାଉ ତାର କାର୍ତ୍ତିକ ପୂର୍ଣ୍ଣିମା ଦିନ ଆମେ ଘରେ ମୁରୁଜ ଚଉରାରେ ମୁରୁଜ ଦଉ ତାପରେ ମାର୍ଗଶୀର ମାସରେ ବିଭିନ୍ନ ପ୍ରକାର ଝୋଟି ଦଉ କାର୍ତ୍ତିକ ମାସ ସାରା ଆମେ ଚଉରାରେ ମୁରୁଜ ପକା ହୁଏ ଘରଦୁଆରରେ ମୁରୁଜ ପକାହୁଏ ମାର୍ଗଶୀରେ ମାସରେ ପୁରା ଝୋଟି ବିଭିନ୍ନ ପ୍ରକାର ଝୋଟି ଦିଆହୁଏ ଗୁରୁବାରରେ ଝୁଟି ଦିଆହୁଏ ବିଭିନ୍ନ ପ୍ରକାର ଝୋଟି ଦେଇ ଆମେ ଘରଟାକୁ ସଜେଇଥାଉ ଠାକୁର ଯୋଉଠି ବସା ହୁଏ ସେଠି ବିଭିନ୍ନ ପ୍ରକାର ଡିଜାଇନର ଝୋଟି ଦିଆହୁଏ ଏମିତି ସବୁ ଆମର